ନବଜାତ ଶିଶୁ ଜନ୍ମ ହେଲେ ଆମେ ତାର ଭଲ ପରିଷ୍କାର କରିଥାଉ ଭଲ ଯତ୍ନ ନେଇଥାଉ ତାକୁ ମଧ୍ୟ ଭଲସେ ଦେଖାଚାହାଁ କରିଥାନ୍ତୁ ଥାଉ ଆମେ ଆଉ ତା'ର ଯତ୍ନ ମଧ୍ୟ ନେଇଥାଏ ତାକୁ ଭଲ୍ ସେ ରଖିବା ପାଇଁ ଆମେ ଯେଉଁ ଜିନିଷ ଦରକାର ହେଲେ ସେ ସେ ଜିନିଷ ଆଣିକି ତା ତାକେ ମଧ୍ୟ ଦେଉ ଆଉ ତାକୁ ମଧ୍ୟ ସୁସ୍ଥ ରଖିଥାଉ ତାରକାର ତାମାନେ ତାମାନେ ଶିଶୁ ଯଦି ପରିସ୍ରା କରିଦେଲା ତାକୁ ସଫା କରୁ ସଫା କରିକିରି ଅଲଗା ଲୁଗା ପିନ୍ଧାଉଁ ତାକୁ ଶିଶୁ ମଧ୍ୟ ଝାଡ଼ା କରିଦେଲା ସେଟାକୁ ମଧ୍ୟ ସଫା କରିକିରି ଅଲଗା ଲୁଗା ପିନ୍ଧାଉଁ ଏବଂ ତା ଜ୍ଵର ମଧ୍ୟ ହେଲା ତାକୁ ସୁସ୍ଥ ରଖିବା ପାଇଁ ହସ୍ପିଟାଲ୍ ନେଇକି ଯାଉ ହସ୍ପିଟାଲରୁ ଆଣିକି ତାକୁ ଭଲସେ ରଖିଥାଉ ଘରେ ଆଉ ତାକୁ ଯତ୍ନ ଭଲସେ ରଖିଥାଉ ଆମେ ଖାଇବା ପିଇବା ଯେଉଁଟା ଖାଇବା ଦରକାର ସେଇଟା ଆମେ ତାକୁ ଦେଇଥାଉ ଖାଇବା ପାଇଁ ଆଉ ସଫା ମଧ୍ୟ ସବୁବେଳେ ରଖିଥାଉ ତାକୁ ବ୍ୟବହାର କରିଥାଉ ଆମେ ହାତ ସଫା ସବୁବେଳେ ରଖିଥାଉ ତାର ଇତ୍ୟାଦି ମାନେ କୌଣସି ଜିନଷ ମାନେ କେଉଁ ଟିକେ ବି ତାମାନେ କେଉଁଠି ମଇଳା ନାହିଁ ଭବା ନାହିଁ ସବୁ ଯେଉଁଠି ବି ଯେତିକିି ସବୁଠୁ ଆମେ ଇରେ ତାକୁ ସଫା କରିଦେଉ ଆଉ ଭଲସେ ତାର ଯତ୍ନ ରଖିଥାଉଁ ଆମେ ଦେଖାଚାହାଁ କରିକି ଭଲସେ ତାକୁ ଆମେ ନିଜ କରି ଆମେ ରଖିଥାଉ ଆଉ ତାକୁ ଖରାପ ବ୍ୟବହାର ମଧ୍ୟ ଦେଖାଉନି କିି ଶିଖାଉନି କେବେ ବି ଆମେ କାହିଁକିନା ଖରାପ ବାସା ଶିଖାଇଲେ ଶିଶୁ ଯଦି ଏବେ ଯଦି ଖରାପ ଶିକ୍ଷା ଶିଖିବ ବଡ଼ ହେଲେ ସିଏ ଖରାପ କାମ କରିବ ସେଇଥିପାଇଁ ଆମେ ଶିଶୁକୁ ଭଲ ବାଟ ଦେଖାଁ ଭଲ କଥା କହୁଁ ଆଉ ଭଲ ରାସ୍ତା ଚାଲିବା ପାଇଁ ତାକୁ ଆମେ ଶିକ୍ଷା ମଧ୍ୟ ଦେଉ ଆଉ ଭଲ ସ୍କୁଲରୁ ପାଠ ପଢ଼ିବାକୁ ତାକୁ ଆମେ ବାଟ ସେ ଭଲ ଆମେ ଭାବୁ କିି ଶସବୁ ବ ଭଲ ପାଠ ପଢ଼ିକି ବଡ଼ ହୋଇକି କିଛି ଗୋଟେ ବଡ଼ ମଣିଷ ହେଉ ବଡ଼ କାମ କରୁ ସେ କିଛି ଗାଁର ନା ରଖୁ କିମ୍ବା ତା ନା ରଖୁ କିମ୍ବା ନିଜ ମା ବାପାର ନା ରଖୁ ସେଇଟା ଭାବୁ ଆଉ ତାକୁ ଆମେ ଏହି ଶିକ୍ଷା ମଧ୍ୟ ତାକୁ ଦେଇଥାଉ ଆମେ